ହଁ ମୁଁ ବଳକା ଥିବା ସାମଗ୍ରୀର ଖାଦ୍ୟ ସୃଷ୍ଟି କରିଛି ଯଦି ଏହା କରିଚେ ମୋତେ ଆମ ଘର ପାଖରେ ଥିବା ଜଣେ ବା ଆମ ପଡ଼ୋଶୀ ଜଣେ ମୋର ବଡ଼ ଭାଇ ମଧ୍ୟ ଦେଇ ଶିକ୍ଷା ଦେଇଥିଲେ ଏଭଳି କରିବାକୁ କାରଣ ଏଭଳି ବଳକା ଖାଦ୍ୟରୁ କିଛି ନୂତନ କିଛି ତିଆରି କଲେ ଯାହା ଆମକୁ କିଛି ନୂତନ ଶିଖିବାକୁ ଦେଇଥାଏ ଏବଂ ଖାଦ୍ୟ ନଷ୍ଟ ହେବାରୁ ମଧ୍ୟ ରୋକିଥାଏ ଯାହାଦ୍ୱାରା ଆମେ କିଛି ନୂଆ ପ୍ରଣାଳୀରେ ନୂଆ ଶୈଳୀରେ କିଛି ନୂଆ ଜିନିଷ ତିଆରି କରିପାରିଥାଉ ଯାହା ଆମକୁ ଖାଇବାକୁ ଏବଂ ଦେଖିବାକୁ ଏବଂ ଖୁଆଇବାକୁ ମଧ୍ୟ ଭଲ ଲାଗିଥାଏ ବଳକା ଥିବା ସାମଗ୍ରୀର ଖାଦ୍ୟ ସୃଷ୍ଟି କରିବା ଏକ ପ୍ରକାର କଳା ହୋଇଥାଏ ଏହା ସମସ୍ତେ କରିପାରିନଥାନ୍ତି ଏହା କରିବା ନିମନ୍ତେ ସେ ସେତିକି ନିଜ ମନର ଚିନ୍ତା ଏବଂ ସେତିକି ନିଜ ମଧ୍ୟ ନିଜ ମଧ୍ୟରେ ଥିବା କଳା ଥିବା ଆବଶ୍ୟକ ହୋଇଥାଏ ତେଣୁ ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ